ସାର୍ ନମସ୍କାର ହଁ ଭଲ୍ ସାର୍ ଚିହ୍ନି ପାର୍ଲେ କାଏଁ ଇ'ଟା ସାର୍ ପ୍ଲସ୍ ଟୁ ଇ'ଟା ସେକେଣ୍ଡ୍ ଇୟର୍

ଭଲ୍ ସାର୍ ଆପଣ୍ କେନ୍ତା ଅଛନ୍ ହଁ ସାର୍ ଇ'ଟା ଦେଖି ଆଇଛେଁ ଟିକେ ଲାଇବ୍ରେରୀକେ ବୁଲି ଆଏସି ବୋଏଲି ଆପଣଙ୍କର୍ ଆଡ଼େ ଲାଇବ୍ରେରୀରେ ଟିକେ ପଢ଼୍ମି ବୋଲି ବହିପତର୍ ସାର୍ ଫିଜିକ୍ସ କେମେଷ୍ଟ୍ରି ବାୟୋଲୋଜି ମ୍ୟାଥ୍

ଆମର ଇ ବାୟୋଲୋଜିର ଅଛେ ଡ଼କ୍ଟର୍

ସବୁ ସବୁ ରାଇଟର୍ ମାନ୍ଙ୍କର୍ ଅଛେନା ବହି

ହଁ ବହି ନେଲେ ଫେର୍ ମୁଁଇଁ କେତେ ଦିନେ ଫେରାମି ହଁ ପନ୍ଦର ଦିନେ ଫେରାମି ଲାଇବ୍ରେରୀ କାର୍ଡ଼ ଆନିଛେ ସାର୍ ହଁ ଦେଖୁନ୍ ସାର୍

ହଁ ଇ'ଟା ତିନ୍ଟା ବହି ଆନିଛେ ସାର୍ ଇ'ଟା ଆମର୍ ମ୍ୟାଥ୍ର ଗୁଟେ ଆନ୍ଲି ଆଉ ବୋଟାନିର ଗୁଟେ ଆଉ ଫିଜିକ୍ସର ଗୁଟେ ଫିଜିକ୍ସର ଆମର୍ ଇ'ଟା ଡ଼କ୍ଟର୍ ଜ୍ୟାଦବ

ପ୍ରମୋଦ ସାର୍ର ତ

ବେଲେ ସାର୍ ଇ'ଟା ଆ ଯଦି ହଜିହୁଜା ଗଲା ବେଲେ କା'ଣା ଫାଇନ୍ଫୁନା କା'ଣା

ଆଉ ସାର୍ ଆମର୍ ଆମର୍ ଇ'ଟା ଯେନ୍ ଅଛେ ବାୟୋଲୋଜିର ମତେ ଟିକେ କ୍ଲିୟର୍ କର୍ବାର ଅଛେ ସାର୍ ଟିକେ ବୁଝେଇ ଦେବେ କାଏଁ ଆମର୍ ଦିନ

ହଁ ସାର୍

ହଁ ସାର୍ ଆମର୍ ଇ'ଟା ମିଳ୍ବା ଭାଏଲ୍

ହଁ ହେଲେ ଗୀତା ଗୁଟେ ନେବି ସାର୍

ହଁ ବେଲେ ଠିକ୍ ଅଛେ ସାର୍ ରହେଲି